ଗୀତ ଗାଇବା ପାଇଁ ଆପଣଙ୍କ ପ୍ରିୟ ସଙ୍ଗୀତ ଶୈଳୀ କ'ଣ ଗୀତ ତ ମୁଁ ସେମିତି ପ୍ରୋଫେସ୍ନାଲି ଗାଏନି ଏମିତି ମନେ ମନେ ଗୁଣୁ ଗୁଣୁ ହବାଟା ହିଁ ମୋ ପାଇଁ ଗୀତ ଗାଇବା ସେମିତି କିଛି ସଙ୍ଗୀତ ଶୈଳୀ ନାହିଁ ସେମିତି ନର୍ମାଲ୍